ବ୍ରହ୍ମାଣ୍ଡ କିଭଳି ଭାବରେ ସୃଷ୍ଟି ହେଲା ଏବଂ ଏହାର ଅନ୍ତଃ କେବେ ଘଟିବ ଏବଂ ବ୍ରହ୍ମାଣ୍ଡ କିଭଳି ଭାବରେ ପ୍ରଥମେ ଥିଲା ଏବଂ ବର୍ତ୍ତମାନ କିଭଳି ଭାବରେ ରହିଛି ଏବଂ କିଭଳି ଭାବରେ ଏହାର ଅବସ୍ଥାକୁ ପରିବର୍ତ୍ତିତ ହେଉଛି ତା'ର ସମାଧାନ ଏପର୍ଯ୍ୟନ୍ତ ହୋଇନାହିଁ ବା ଏ ପର୍ଯ୍ୟନ୍ତ କୌଣସି ଗବେଷଣା ହୋଇନାହିଁ ଯାଦ୍ୱାରା କି ବିଭିନ୍ନ ବୈଜ୍ଞାନିକଙ୍କ ମତରେ ବିଭିନ୍ନ ପ୍ରକାର କାର୍ବନ୍ ଟେଷ୍ଟିଂ ଦ୍ୱାରା ବିଭିନ୍ନ ପ୍ରକାର ସାଟେଲାଇଟର ଇମାଜିନ୍ ଦ୍ୱାରା ଏହାକୁ ପରିବର୍ତ୍ତିତ କରା ଯାଇପାରୁଛି ବା ପରିବର୍ତ୍ତନ ସହିତ ତାକୁ ଦେଖା ଯାଇପାରୁଛି ଯାହାଦ୍ୱାରା କି ଗବେଷଣାର ମଧ୍ୟ ଆହୁରି ଆବଶ୍ୟକତା ରହିଛି କିନ୍ତୁ ସଠିକତାର ପ୍ରମାଣ ନାହିଁ ବ୍ରହ୍ମାଣ୍ଡର ଉତ୍ପତ୍ତିକୁ ଆହୁରି କିଛି କିଛି ଜିନିଷ ସହଯୋଗ କରିବାରେ ରହି ଲାଗିବ ବା ସହଯୋଗ ପାଇଁ କିଛିଟା ରହିବାକୁ ପଡ଼ିବ ଯେମିତି ବ୍ଲାକ୍ ହୋଲ କିପରି ହେଲା ୱାର୍ମ ହୋମ ୱାର୍ମ ହୋଲ୍ କିପରି ହେଲା ଏହିଭଳି ଭାବରେ ବିଭିନ୍ନ ପ୍ରକାର ତଥ୍ୟକୁ ନେଇ ତାର ସମାଧାନ ପାଇଁ ଗବେଷଣା ଚାଲିଛି ଯାଦ୍ୱାରା ବ୍ରହ୍ମାଣ୍ଡ ବିଷୟରେ ଆହୁରି ମଧ୍ୟ ବ୍ରହ୍ମାଣ୍ଡରେ କ'ଣ ସବୁ ରହିଛି କିଭଳି ଭାବରେ ବ୍ରହ୍ମାଣ୍ଡ ଏଳି ବ୍ରହ୍ମାଣ୍ଡ ଏତେ ବଡ଼ ବ୍ରହ୍ମାଣ୍ଡକୁ କେଉଁ ଜିନିଷର ପ୍ରଭାବ ପଡ଼ିଛି ଯେ ଯେଉଁଭଳି ଭାବରେ ସୂର୍ଯ୍ୟର ଗ୍ରହ ନକ୍ଷତ୍ର ଏମାନେ କିଭଳି ଭାବରେ ବସବାସ କରୁଛନ୍ତି ବ୍ରହ୍ମାଣ୍ଡର ଚାରିଆଡ଼େ କେଉଁ ଜିନିଷ ଗୁଡ଼ିକ ଆହୁରି ପ୍ରଭାବ ପକାଉଛି ବ୍ରହ୍ମାଣ୍ଡକୁ କିଭଳି ଭାବରେ ଅଧ୍ୟୟନ କଲେ ଆହୁରି ଅଧ୍ୟୟନର ଅଧ୍ୟୟନକୁ ପହଞ୍ଚିବା ଏମିତି ଭାବରେ ବିଭିନ୍ନ ପ୍ରକାର ବୈଜ୍ଞାନିକଙ୍କ ମତରେ ରହିଚି ଏବଂ ଲୋକଙ୍କ ମଧ୍ୟ ମତରେ ରହିଚ ବ୍ରହ୍ମାଣ୍ଡର ଉତ୍ପତ୍ତି ଭଗବାନ ଉପରେ ବିଶ୍ୱାସ କରାଯାଉଛି ଯେଉଁ ସତ୍ୟତା କ'ଣ ରହିଛି କିଭଳି ରହିଛି ତାହାର ମଧ୍ୟ ଆଜି ପର୍ଯ୍ୟନ୍ତ ଜାଣି ହେଉନାହିଁ ଏହା ବୈଜ୍ଞାନିକଙ୍କ ଉପରେ ତା'ର ପ୍ରଶ୍ନବାଚୀ ଉଠୁଚି ଯେ ଅଧିକରୁ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି